ଗୋଟିଏ ହେଡ଼ଫୋନ୍ କିଣିଥିଲି ବୋଟ କମ୍ପାନୀର ଅନଲାଇନରୁ ଯାହାର ପ୍ରାଇସ ଥିଲା ଚଉଦଶହ ଅନେଶତ ସେ ହେଡ଼ଫୋନ୍ ଟି ମୋତେ ବହୁତ ଭଲ ଲାଗିଲା ସେ କଲ ତାର କଲରଟି ଏବଂ ତାର ଯେଉଁ ସାଉଣ୍ଡ ସିଷ୍ଟମ ବାସ ତାର ସବୁକିଛି ମୋତେ ବହୁତ ଭଲଲାଗିଲା ବୋଟ କମ୍ପାନୀ କମ୍ପାନୀ ହେଉଛି ଏକ ଇଣ୍ଡିଆନ କମ୍ପାନୀ ଏବଂ ଏହା ଦେହେରେ ବହୁତ ଭଲ ଜିନିଷ କମ୍ପାନୀର ପ୍ରଡ଼କ୍ଟ ଆଉ ଏହି ଏହି ସାଉଣ୍ଡ ସିଷ୍ଟମଟି ବହୁତ ମୋତେ ଭଲ ଲାଗିଲା ସାଉଣ୍ଡ ସିଷ୍ଟମ ଦ୍ଵାରା ଭଲ କ୍ଲିଅର ଆୱାଜ ଆସୁଛି ଆଉ କଲରେ ମଧ୍ୟ କଥା ହେଲା ବେଳକୁ କୌଣସି ପ୍ରୋବ୍ଲେମ ନାହିଁ ଆରାମସେ କ୍ଲିଅରରେ ସୁବାଯାଉଛି ସବୁକିଛି ଏହାଦ୍ଵାରା ଆମେ ଦୂରସ୍ଥାନକୁ ଗଲାବେଳକୁ ମଧ୍ୟ ଲଗାଇକି କଥା ହେଇହବ କିଛି ପ୍ରୋବ୍ଲେମ ନାହିଁ ବୋଟ କମ୍ପାନୀର ସବୁ ଜିନିଷ ବହୁତ ଭଲ ବୋଟ କମ୍ପାନୀର ହେଡ଼ଫୋନ୍ ହେଉଛି ସ୍ପେସିଆଲି ବହୁତ ବହୁତ ଭଲ ଏହା ଏହାର ସବୁକିଛି କ୍ଵାଲିଟି ବହୁତ ଭଲ ଫିନିସିଙ୍ଗ କ୍ଵାଲିଟି ସବୁ ସବୁଠାରୁ ସବୁ ଅଲଗା କମ୍ପାନୀଠାରୁ ମଧ୍ୟ ଭଲ ମୁଁ ବହୁତସାରା ଜୀବନରେ ବହୁତସାରା ବ୍ରାଣ୍ଡ ୟୁଜ କରିଛି କିନ୍ତୁ ବୋଟ ଭଳିଆ ବ୍ରାଣ୍ଡ ୟୁଜ କରିନି ସେଇଟା ବହୁତ ପ୍ରିମିୟମ କ୍ଵାଲିଟିର ଅଛି ବହୁତ ଭଲ ଲାଗେ କମ୍ ଦାମ୍ ରେ ଭଲ ଜିନିଷ ବୋଟ କମ୍ପାନୀ ଯୋଗାଏ ବୋଟ କମ୍ପାନୀର ସାଉଣ୍ଡ ସିଷ୍ଟମ ଭଳିଆ ସିଷ୍ଟମ ଆଉ କିଏ ଦେଇ ପାରିବେନି ବୋଧହୁଏ ଏତେ କମ୍ ଟଙ୍କାରେ ମୋତେ ଯାହା ଲାଗୁଛି ବୋଟ କମ୍ପାନୀର ହେଡ଼ଫୋନ୍ ମୋତେ ବହୁତ କମ୍ଫଟେବୁଲ ଲାଗେ ଶୁଣିବାକୁ ବହୁତ ମଜାଲାଗେ ତାର ବାସଟି ଏବଂ ତାର ଯେଉଁ କ୍ଲିଅରନେସଟା ମୋତେ ବହୁତ ମୋ ମୋ ନିଜକୁ ବହୁତ କମ୍ଫଟେବୁଲ ଲାଗେ